ହଁ ଆମର ତ ଗୋରୁ ଅଛି ଆମେ ଗୋରୁ ମାନଙ୍କର ଯତ୍ନ ନେବା ପାଇଁ ଦିନସାରା କ'ଣ କରୁନା ପ୍ରଥମେ ସକାଳୁ ଯେତେବେଳେ ଉଠୁ ଗୁହାଳଟିକି ଭଲକି ଗାଈ ଗୋରୁଙ୍କୁ ବାହାର କରିକି ନେଇକି ବାହାରେ ବାନ୍ଧି ଦେଉ ଖୋଲା ପଡ଼ିଆରେ ସେମାନଙ୍କୁ ନଡ଼ା ଏବଂ ଘାସ ପକାଇ ଦେଇଥାଉ ତା'ପରେ ତାଙ୍କ ଗୁହାଳକୁ ପରିଷ୍କାର ଭାବେ ଗୋବର ସଫା କରି ଅଲଗା ଜାଗାରେ ପକାଉ ସେ ଗୁହାଳରେ ଭଲକି ତାକୁ ଧୁଆ ଧୁଇ କରିଦେଉ ପରିଷ୍କାର କରିଦେଉ ତା'ପରେ ଖରାବେଳେ ସେମାନଙ୍କୁ ସେହି ଜାଗାରେ ଯେଉଁ ଜାଗାରେ ବନ୍ଧା ହେଇଥାନ୍ତି ସେ ଜାଗାରେ ତାଙ୍କୁ ଖାଇବାକୁ ତୋରାଣି ଆଉ କୁଣ୍ଡା ଆଉ ଚୋକଡ଼ ଇତ୍ୟାଦି ବିଭିନ୍ନପ୍ରକାର ଖାଦ୍ୟ ଦିଆଯାଇଥାଏ ସେମାନେ ଖାଇଥାଆନ୍ତି ଆଉ ସନ୍ଧ୍ୟା ତିନିଟାବେଳ ହେଲେ ଆମେ ସେମାନଙ୍କୁ ଚରିବାକୁ ନେଇଥାଉ ବାହାରକୁ ଯେଉଁ ଘରେ ଘାସ ଚରନ୍ତି ଘାସ ଚରି ଚୁରା କରି ଆସିଲେ ସନ୍ଧ୍ୟାବେଳକୁ ଆସନ୍ତି ତା'ପରେ ସନ୍ଧ୍ୟାବେଳେ କ'ଣ କରନ୍ତି ସେ ନା ପୁଣି ଆମେ ନେଇକି ତାଙ୍କୁ ଗୁହାଳରେ ବାନ୍ଧି ଦଉ ବାନ୍ଧିକି ତାଙ୍କୁ ବିଭିନ୍ନପ୍ରକାରର ଆମର ଯେଉଁ ଆମର ଘାସ ଥାଏ ଆଉ ତୋରାଣି ଥାଏ ସବୁ ଦେଇ ଦେଇଥାଉ ଖାଇବାକୁ ଏବଂ ତାଙ୍କୁ ମଶା ନ ଲଗାଇବା ପାଇଁ ଗୋବର ଘଷି ଦେହରେ ତିଆରିକି ରଖିଥାଉ ତା'ଦେହରେ ତାଙ୍କୁ ଆମେ ଧୂଆଁ ଦେଇଥାଉ ତା'ପରେ ଧୂଆଁ ଦେଲା ଦ୍ଵାରା ସେମାନଙ୍କର ଆଉ ସେମାନେ ହଇରାଣ ହୁଅନ୍ତିନି ଯେଉଁଟାକି ତାଙ୍କୁ ସୁବିଧା ହୁଏ ଯାଇକି ରହିଲେ ସେମାନେ ଶାନ୍ତିରେ ଶୋଇପାରନ୍ତି ଯଦି ତାଙ୍କର କେଉଁଠି କୁମ୍ବାଟ ସବୁ ଘରର ଯେଉଁ ଗୁହାଳଟି କରିଥାଉ ଯଦି କେଉଁଠି ଖୋଲା ଥାଏ ସେଥିପାଇଁ ଆମେ ଚାରିପଟେ ତାକୁ ବାଡ଼ ଦେଇ ଦେଇଥାଉ ଭଲ କରି ନିବୁଜ କରିଦେଇଥାଉ ଅଖା ପଖା ଦେଇକି ପରିଷ୍କାର କରିଦେଇଥାଉ ଆଉ ତାକୁ ଭଲରେ କି ସେମାନେ କେମିତି ଶାନ୍ତିରେ ଶୋଇପାରିବେ ପୁଣି ଫ୍ୟାନ୍ ବି ଥାଏ ତାଙ୍କର ଗରମ ଦିନେ ଗରମ ନ ହେବା ପାଇଁ ଫ୍ୟାନ୍ ଲାଗିଛି ପୁଣି ଶୀତଦିନେ ଆମର ଶୀତ ନ ହେବା ପାଇଁ ଚାରିପଟ ପରିଷ୍କାର ପରିଚ୍ଛନ୍ନ ରଖାହେଉଛି ସେମାନଙ୍କୁ ଏଇଭଳିଆ ଆମେ ରାତିରେ ପୁଣି ତୋରାଣି କୁଣ୍ଡା ଯେମିତି ଆଗଭଳିଆ ଖାଇବାକୁ ଦେଇକି ଶୁଆଇ ଦେଉ ପୁଣି ସକାଳ ହେଲେ ପୁଣି ତାଙ୍କ ନିତ୍ୟକର୍ମ ଆରମ୍ଭ କରୁ ଆଉ